ହେଲୋ କୁହନ୍ତୁ ହଁ ହଁ ପରିବା ହଁ ବାଇଗଣ ଅଛି ଭେଣ୍ଡି ଅଛି ବିଲାତି ଅଛି ସବୁ ପ୍ରକାର ପରିବା ଆମର ରହିବ ଆପଣ ଯାହା ଚାହିଁବେ କିଣି ପାରିବେ ବାଇଗଣ କେ ଜି ପଚାଶ ଟଙ୍କା ନେଉଛୁ ବିଲାତି କେ ଜି ଅଶୀ ଟଙ୍କା ନେଉଛୁ ଆଉ ହଁ କେତେ ଏନା ତ ପ୍ରବଳ ପରିବା କେତେ ନେବ କେତେ ନେବାକୁ ଚାହୁଁଛ ଅ ହ ହଉ ଦେଖିବା କ'ଣ କହିଲେ ଶୁଭୁନି କିଛି ନା ନା ଆମର ବେଶୀ ସାର ଦିଆ ପରିବା ନୁହେଁ ସାର ଫାର ଦେଉନୁ ପୁରା ଦେଶୀ ଖାଣ୍ଟି ଦେଶୀ ପରିବା ଆଉ ସାର ଫାର ଆମର ଦିଆ ନୁହେଁ ହଁ ହଉ ଆପଣ କେତେ ଆସିକି ନେବେ ନିଅନ୍ତୁ ଦେଖିବା ରେଟ୍ ଟିକେ କମେଇଦେବା ଆଉ ଟିକେ ରେଟ୍ କମ କରିଦେବା ଆଉ ଆପଣ କେତେ ଆସିକି ନେବେ ନିଅନ୍ତୁ ଦେଖେ ଆଗେ କେତେ କ'ଣ ନେଉଛନ୍ତି ଦେଖିବେ ପରିବା ବି ଆପଣ ଦେଖିବେ ପରିବା କେମିତିଆ ସବୁ ହୋଇଛି ଭଲ ହୋଇଛି କି କ'ଣ ହୋଇଛି ଦେଖିକି ଏ ରେଟ୍ ହଁ ହଁ ଆସନ୍ତୁ ପରିବା କିଣିବେ ଭଲ ବି ଯିବା ଦେଖିବେ ନେବେ ନେଇକି ରେଟ୍ ହଁ ନେବେ ହଁ କମେଇଦେବା ଟିକେ ପରିବା ରେଟ୍ ଟିକେ କମେଇଦେବା ଆଉ ନେବେ ଯୋଉ ଅଧିକା ଟିକେ କହୁଛନ୍ତି ହଁ ହଉ